ଛବିଶ ଜାନୁଆରୀ ଦୁଇହଜାର ବାର ଏକ ଏପ୍ରିଲ ଦୁଇହଜାର ତେର ଚଉଦ ଜୁନ୍ ଦୁଇହଜାର ଚଉଦ ପନ୍ଦର ଅଗଷ୍ଟ ଦୁଇହଜାର ପନ୍ଦର ଦୁଇ ଅକ୍ଟୋବର ଦୁଇହଜାର ସତର